ମୁଁ ମୋ ପରିବାରରେ ଶାଶୁ ଶ୍ୱଶୁର ଦିଅର ଯାଆ ଆଉ ମୋ ହଜ୍ବ୍ୟାଣ୍ଡ ଏମିତି ସବୁ ସାଙ୍ଗ ହୋଇକି ରହୁଥିଲୁ ତା'ପରେ ବାହାଘର ଦୁଇ ଚାରି ବର୍ଷ ପରେ ଶାଶୁ ଚାଲିଗଲେ ତା'ପରେ ଆମେ ଏମିତି ରହିଛୁ ପୁଣି ଅଠାନବେ ମସିହାରେ ପୁଣି ଶ୍ୱଶୁର ଚାଲିଗଲେ ପୁଣି ଦୁଇ ହଜାର ତିନି ମସିହାରେ ସ୍ୱାମୀଙ୍କ ଦେହ ଖରାପ ହେଲା ତାଙ୍କର ବ୍ଲଡ଼ କ୍ୟାନସର ତା'ପରେ ସିଏ ଦୁଇ ହଜାର ତିନି ମସିହାରେ ଚାଲିଗଲେ ସାନ ପୁଅକୁ ଆମେ ଦୁଇ ଜଣ ପୁଅ ସାନ ପୁଅ ଅଢ଼େଇ ବର୍ଷର ହୋଇଛି ବଡ଼ ପୁଅ ଛଅ ବର୍ଷର ତା'ପରେ ମୁଁ ତାଙ୍କୁ ପାଳିବା ଭାରି କଷ୍ଟକର ହେଲା ସେ ଦୁଇ ପୁଅଙ୍କୁ ମୁଁ ମାମୁଁ ଘରକୁ ଛାଡ଼ିଦେଲି ଛାଡ଼ିଦେଲା ପରେ ମୁଁ ମୋର ଏକୁଟିଆ ଏଠି ରହିଲି ଏଠି ଗାଁରେ ରହିଲେ ସବୁ ପାଠ ପଢ଼ାର ସୁବିଧା ନାହିଁ ତାଙ୍କର ସେଠି ମାମୁଁ ମାଷ୍ଟର ଅଛନ୍ତି ସେ ଛୁଆ ଦୁଇ ଜଣକୁ ପାଠ ପଢ଼ାଇ ମଣିଷ କଲେ ଦଶମ ଯାଏ ଦୁଇ ପୁଅଙ୍କୁ ପଢ଼ାଇଲେ ପଢ଼ାଇସାରିଲା ପରେ ପୁଅ ଦୁଇଜଣ ଯାଙ୍କେ ଭଲ ପଢ଼ନ୍ତି ବଡ଼ ପୁଅ ଦଶମ ପାସ୍ କରିସାରିଲା ପରେ ତା'ପରେ ସେ ଏଫ୍ଏମ୍ କଲେଜରେ ପାଞ୍ଚ ବର୍ଷ ପଢ଼ିଲା ପ୍ଲସ ଥ୍ରୀ ବିଏସ୍ଇ ପର୍ଯ୍ୟନ୍ତ ପଢ଼ିଲା ଆଇଏସ୍ସି ବିଏସ୍ଇ ଦୁଇଟାକ କଲା ତା'ପରେ ସାନ ପୁଅ ଆସିଲା ଗାଁକୁ ଦଶମ ପରୀକ୍ଷା ପରେ ଆସିକି ଏଠି ତା'ର ପଢ଼ିଲା ପାଖ କଲେଜରେ ପଢ଼ିଲା ତପୋବନ କଲେଜରେ ପଢ଼ିଲା ପଢ଼ିଲା ପରେ ସେ ସାନ ପୁଅ ଆଇଟିଆଇ କଲା ବଡ଼ ପୁଅ ତା'ର ସବୁ ଜବ୍ ପାଇଁ ପକାଏ କଲାପରେ ତା'ର ଆଗେ ପୋଷ୍ଟାଲ ଚାକିରୀ ହେଲା ସେହିଟା ଛାଡ଼ିଲା ପରେ ପୁଣି ତା'ର ହେଉଛି ହୋମିଓପାଥି ଆସିଷ୍ଟାଣ୍ଟ ଚାକିରୀ ଧଳପଡ଼ାରେ ତାକୁ ଛାଡ଼ିଲା ଏମିତି ପୁଣି ତା'ର ସପ୍ଲାୟ ଇନସ୍ପେକଟର୍ ଚାକିରୀ ହେଲା ମୟୁରଭଞ୍ଜ ଜିଲ୍ଲାର ରାଇରାଙ୍ଗପୁର ବ୍ଲକରେ ସେ ତା'ର ସେଠି ପୁଅ ରହୁଛି ଆମେ ମା ପୁଅ ଏଠି ଘରେ ରହୁଛୁ ଚାଷ କଥା ବୁଝୁଛୁ ତା'ପରେ ଘରେ ଗାଈଗୋରୁ ବନ୍ଧୁବାନ୍ଧବ ଏମିତି କରିକି ଘର ଆମର ଚଳୁଛି ଆମେ ଏଠି ଆମେ ମା ପୁଅ ଦୁଇ ହାଂକ ରହୁଛୁ ଘରେ ଆଉ ସାନ ପୁଅ ତା'ର ଚେଷ୍ଟା କରୁଛି କେଉଁଠି ପକାଉଛି ଫର୍ମ ଯଦି ହେବ କେଉଁଠି ଚାକିରୀ ବାକିରି ସେ କଲେ ରହିଯିବ ଆଉ ଏମିତି ଦୁଃଖରେ ସୁଖରେ ଘରେ ରହୁଛୁ ଆଉ